ଆମ ଦେଶରୁ ବିଭିନ୍ନ ପ୍ରକାର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜଣାଇବା ପାଇଁ ଆଇନ ବ୍ୟବସ୍ଥା ଅଛି ଏହି ଆଇନ ବ୍ୟବସ୍ଥା ଦ୍ୱାରା ଆମ ଦେଶର ଜନ ସାଧାରଣ ଭଲଭାବରେ ଜୀବନ ଯାପନା କରିପାରନ୍ତି ଏବଂ ଏଇ ଆଇନ ବ୍ୟବସ୍ଥା ଯେଉଁମାନେ ବିଭିନ୍ନ ସମୟରେ ପକ୍ଷପାତ କରିବ ବୋଲି ମୁଁ ଭାବୁ ନାହିଁ କାରଣ ଆମ ଦେଶର ଆଇନ ଅନୁସାରେ ସମସ୍ତେ ସମାନ ସମସ୍ତ ଭାରତୀୟ ନାଗରିକ ସମାନ ଏବଂ ସମସ୍ତେ ସମାନ ଅଧିକାର ପାଇବା ଉଚିତ ସେଥିପାଇଁ ଭାରତ ସରକାର ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ପ୍ରଦର୍ଶନ କରିଥାଏ କେହି ଛୋଟ କିମ୍ବା ବଡ଼ ସେଥିରେ ନଥାଏ ଆଇନ ବ୍ୟବସ୍ଥାରେ କିଏ ଯଦି ଅପରାଧ କଲା ତା ପାଇଁ ଦଣ୍ଡ ବ୍ୟବସ୍ଥା ଅଛି ସେଥିପାଇଁ ନ୍ୟାୟାଳୟ ଅଛି ନ୍ୟାୟାଳୟରେ ସେଇ ଦେଶର ବିଚାର ହୁଏ ବିଚାର ହୋଇକି ତାକୁ ଦଣ୍ଡ ବ୍ୟବସ୍ଥା କରାଯାଏ ବିଭିନ୍ନ କ୍ଷେତ୍ରରେ ଛୋଟ ମୋଟ ଅପରାଧ ହେଉଛି ତାହାକୁ ସେ ତଳ କୋର୍ଟ୍ରେ ସମାଧାନ କରାଯାଏ ଏବଂ ମୁଁ ଭାବୁଛି ଏହି ବ୍ୟବସ୍ଥା କାହାକୁ ପକ୍ଷପାତ କରେନି କିନ୍ତୁ ଏବେ ଯେଉଁ ନାରୀମାନଙ୍କ ସୁରକ୍ଷା ପାଇଁ ଯେଉଁ ନାରୀ କମିସନ୍ ଇତ୍ୟାଦି ବ୍ୟବସ୍ଥା ହୋଇଛି ତାଦ୍ୱାରା ନାରୀମାନେ ବହୁତ ସୁବିଧା ପାଇପାରୁଛନ୍ତି ସେମାନେ କୌଣସି ଘରୋଇ ହିଂସା ହେଲେ ସେ କମିସନ୍ ଆଗରେ ଫେରାଦ ହୋଇ ସେଠି କେସ୍ କରିପାରୁଛନ୍ତି ସେଇଥିରେ ଆଇନ ବ୍ୟବସ୍ଥାଟା ପ୍ରଥମତଃ ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ କଥାକୁ ଅଧିକ ଶୁଣିଥାଏ କିନ୍ତୁ ମୁଁ ଭାବୁଛି ଯେ ଏଥିରେ ମଧ୍ୟ ପରିବର୍ତ୍ତନ ହେବା ଆବଶ୍ୟକ କାହିଁକି ସେ ନାରୀମାନେ ମଧ୍ୟ ଜଣେ ଜଣେ ଅଛନ୍ତି ଯେଉଁମାନେ ମିଛ ମିଛ କଥା କହି ଏବଂ ମିଛ କେସ୍ କରି ବିଭିନ୍ନ ପ୍ରକାର ପୁରୁଷମାନଙ୍କୁ ହଇରାଣ କରିଥାନ୍ତି ସେଥିପାଇଁ ମଧ୍ୟ ଆଇନ ହେବା ଉଚିତ ଏହା ଏଥିପାଇଁ ପୁରୁଷମାନଙ୍କର ଏକ କମିସନ୍ ବି ହେବା ଉଚିତ ଏଇଆ ଯଦି ହୋଇପାରିଲା ତେବେ ନାରୀ ଏବଂ ପୁରୁଷ ଉଭୟ ସମାନ ଅଧିକାର ପାଇପାରିବେ ଏବଂ ନ୍ୟାୟ ବ୍ୟବସ୍ଥାରେ ପକ୍ଷପାତିତାର ପ୍ରଶ୍ନ ରହିବ ନାହିଁ